ଆ ରୋଷେଇ ବିଷୟରେ କହୁଛେଁ ଆମର୍ ବାସନ କୁସନ ଯେନ୍ ଅଛେ ସବୁ ଜିନିଷରେ ସବୁ ଜିନିଷ ତ ବ୍ୟବହାର କରାନାଇଁ ହଏ ଖରି ଜିନିଷ୍ ଯେନ୍ଟା ଅଛେ ଖିଆପିଆ ପଖାଲ୍ ପାଣି ଖାଇସୁଁ ଥାଲିଥି ଶୁଖା ଭାତ ଖାଇସୁଁ କରେଇଥି ରନ୍ଧା ବଢ଼ା କରସୁଁ ଏନ୍ତା ଏନ୍ତା ମାନ ବାସନ କୁସନ ଯେନ୍ ଅଛି ସବୁ ଏନ୍ତା ଏନ୍ତା ଦେଇକିରି ବ୍ୟବହାର ତ କରୁଛୁ ଆମେ କିନ୍ତୁ ସବୁବେଳେ ତ ସବୁବେଳେ ସବୁ ସମୟ ଯେତିକି ସବୁ ଜିନିଷ ନାଇଁଥାଏ କେତେବେଲେ ପଖାଲ ପାନ ଖାଇଲେ ଖୁୁରଥିବିି ଖାଇମା ଯେତେବେଲେ ଯଦି ଗାଲାଟା ଖାଇମା ଥାାଲିଥେ ବିି ଖାଇମା ଆରୁ ଯେନ୍ଟା ରନ୍ଧାବଢ଼ାଟା ସବୁ ଏ ରୋଷେଇ ଘରେ ଯେନ୍ଟା କରୁଛୁଁ କରେଇ ମନକୁ କରାଯାଇଛି ଏନ୍ତା ଏନ୍ତାକରି ରୋଷେଇ ଚାଲର୍ ସାମାନ ଏନ୍ତା ରଖିକିରି ଏନ୍ତା ଚଲପ୍ରଚଳ ଚାଲିଛେ ଆର୍ କାଣା କହିମି ଏତକି ତ କହିମି